ମୋତେ ବିଭିନ୍ନ ପ୍ରକାରର ରୋଷେଇ କରିବାକୁ ଭାରି ଭଲଲାଗେ ଏବଂ ତା' ମଧ୍ୟରୁ ବହୁତ ଗୁଡ଼ିକ ରୋଷେଇ କରିବାକୁ ବହୁତ କଷ୍ଟକର ଏବଂ ଆଉ ବହୁତ ଗୁଡ଼ିକ ବେଶୀ ସହଜ ଯେମିତିକି ସହଜରେ ଯାଉଛି ଆଳୁ ଭଜା ବାଇଗଣ ଭଜା ଏସବୁ ରୋଷେଇ କରିବାକୁ ଭାରି ସହଜ

ମାଂସ ମାଛ ଏଇସବୁ ରୋଷେଇ କରିବାକୁ ଭାରି କଷ୍ଟକର ପ୍ରଥମେ ତାକୁ କଟାକଟି କରିବାକୁ ପଡ଼େ ଭଲକରି ଧୋଇବାକୁ ପଡ଼େ ତାପରେ ତାକୁ ଭାଜିକି ରୋଷେଇ କରିବାକୁ ଭ ବହୁତ କଷ୍ଟକର କାମ ମାଂସ ମାଛ ଆଉ ଚିକେନ୍ ବିରିୟାନୀ ଏହିସବୁ ରୋଷେଇ କରିବାକୁ ବହୁତ କଷ୍ଟକର ଏବଂ ବହୁତ ସମୟ ମିଶା ଦରକାର ପଡ଼େ ଏଇସବୁ ରୋଷେଇ କରିବାକୁ ଟିକେ ଜିନିଷ ଖରାପ ହେଲେ ମିଶା ତାର ପୁରା ସ୍ୱାଦ ଖରାପ ହେଇଯାଏ